ଆମ ରାଜ୍ୟର ମୂଳ ସମସ୍ୟା ହେଉଛି ବେକାରୀ ଯେହେତୁ ସରକାରଙ୍କ ସରକାର ଚାକିରୀ ସଂଖ୍ୟା କମାଇ ଦଉଛନ୍ତି ଆଉ ଲୋକ ସଂଖ୍ୟା ଅଧିକ ହେଇଯାଉଛନ୍ତି ଚାକିରୀ ସଂଖ୍ୟା କମିକିରି ଲୋକ ସଂଖ୍ୟା ବେଶି ହେଇଯାଉଛନ୍ତି ଯେହେତୁ ଆମ ରାଜ୍ୟ ରେ ଲୋକ ସଂଖ୍ୟା ଅଧିକ ସେଥିପାଇଁ ଚାକିରୀ ସଂଖ୍ୟା କମିଯାଉଛି ସରକାର ବି ରାଜ୍ୟରେ କମ୍ପାନୀ କୌଣସି କମ୍ପାନୀର ବନ୍ଦୋବସ୍ତ କରୁନାହାନ୍ତି ଯେହେତୁ ପିଲାମାନେ ସାର୍ଟିଫିକେଟ ଏମିତି ହିଁ ଧରିକିରି ବୁଲିଥାଉଛନ୍ତି କୌଣସି କାମ ହେଇ ନ ଥାଉଛି ତ ସେଥିପାଇଁ ପିଲାମାନେ ବାହାରି ଯାଇକିରି ଦାଦନ ଖଟିବାକୁ ଯାଉଛନ୍ତି ସବୁ ଷ୍ଟୁଡ଼େଣ୍ଟ ମାନେ ତ ଏଥିପାଇଁ ଏଥିପାଇଁ ସରକାରଙ୍କୁ ଆବେଦନ କରାଯାଉଛି ଯେ କୌଣସି ବି କମ୍ପାନୀ ଯଦି ଖୋଲି ଥାନ୍ତେ ତ ପିଲାମାନେ ଏଇଠି ଏଇଠି ହିଁ ଓଡ଼ିଶାରେ ହିଁ ସ୍ଥାୟୀ ଭାବରେ ରହିଥାନ୍ତେ ଅନ୍ୟ କୌଣସି ଜାଗାକୁ ଯାଇନଥାନ୍ତେ